ଆଧୁନିକ ଦୁନିଆରେ ଓଡ଼ିଆ ଭାଷାର ଅତି ସହଜ ଭାଷା ଏହାର କୌଣସି ପ୍ରକାର ସମସ୍ୟା ନାହିଁ ଲେଖିବାରେ ହଉ କିମ୍ବା ପଢ଼ିବାରେ ହଉ ଓଡ଼ିଆ ଭାଷା ଅତି ସହଜ ଭାଷା ଏବଂ କହିବାକୁ ଭାରି ସୁନ୍ଦର ଲାଗେ ତେଣୁକରି ଓଡ଼ିଆ ଭାଷାର କହିବା ଏବଂ ଲେଖିବା ପାଇଁ କୌଣସି ପ୍ରକାର ସମସ୍ୟା ନାହିଁ